ମିନା ଦେଲା ପିକ୍ନିକ୍ ସ୍ଥାନ ବହୁତ ସୁନ୍ଦର ଏବଂ ଏହା ତିନୋଟି ନଦୀର ମିଳନ ସ୍ଥଳରେ ଉଦ୍ଭାବନ ହୋଇଛନ୍ତି ଏଇଠାରେ ପୂଜା ବୋହୁତ ଧୁମଧାମ୍ରେ ପାଳନ କରାଯାଏ ଏହା ତିନୋଟି ନଦୀର ମିଳନ ସ୍ତାନ ହେଇଥିବାର ଏଠାରେ ବହୁତ ଲୋକ ହୁଅନ୍ତି ଶିବରାତ୍ରି ଦିନ ଏବଂ ନୂଆ ବର୍ଷର ବି ପିକ୍ନିକ୍ କରିବାକୁ ବି ବହୁତ ଦୂରଦୂରାନ୍ତରୁ ଲୋକ ଛୁଟି ଆସି ଏଇଠି ବହୁତ ମଜା ମଜଳିସ୍ କରନ୍ତି ଏହାଦ୍ୱାରା ଏହା ରାୟେଗଡ଼ା ଜିଲ୍ଲାର ତୀର୍ଥସ୍ଥାନ ପ୍ରଥମ ତୀର୍ଥସ୍ଥାନ ଅଟେ ଏହାଦ୍ୱାରା ବହୁତ ଲୋକ ଏଠାରେ ଯାତ୍ରାଦିନ ଦୋକାନ ଦୋକାନ ବାଡ଼ି ନେଇ ବହୁତ ବିଜିନେସ୍ କରିଥାଆନ୍ତି